ଆମ ଓଡ଼ିଶା ସମୁଦ୍ରକୁ ଲାଗିକି ଯାହା ରହିଛିି ଯେଉଁଥିପାଇଁକି ଆମ ଓଡ଼ିଶାକୁ କୌଣସି ବି ପାଣିର ଅଭାବ ନଥାଏ ଯେଉଁଥିପାଇଁକିି ଆମେ ରୋଷେଇ କଲାବେଳେ ଆମକୁ କୂଅରୁ ପାଣି କାଢ଼ିକିନା ଆମେ ରୋଷେଇ କରିଥାଉ ଏବଂ ଆମେ ପିଇଲାବେଳେ ଆମେକୁ ଆମେ ଗରମ କରିକିନା ଆମେ ଛାଣିକିନା ପିଇଥାଉ ଯେଉଁଥିପାଇଁକିି ଆମ ଦେହ ସୁସ୍ଥ ରୁହେ ଏବଂ ଅନ୍ୟାନ୍ୟ ଯାହାଦ୍ୱାରାକିି ପାଣି ଦ୍ୱାରା ଆମକୁ ଆମ ଗଛମାନଙ୍କରେ ବି ଆମେ ପାଣି ଦେଇଥାଉ ଯେଉଁଥିପାଇଁକିି ଆମ ଗଛମାନଙ୍କରେ ଫୁଲଫଳ ଭଲ ଭାବରେ ହେଉଥାଏ ଏବଂ ଆମେ ରୋଷେଇ କରିକିନା ବି ଖାଉ ଘରେ ଆମେ ପାଣି ପିଇଲା ବେଳେ ବି ଆମେ ଗରମ ପାଣି କରିକିନା ପିଇଥାଉ ଯାହାପତିକି ଆମ ଦେହ ସୁସ୍ଥ ଥାଏ ଏବଂ ଏବଂ ଜଳକୁ ଆମେ ଓ ରୋଷେଇ ସାମଗ୍ରୀ କିମ୍ବା ବାସନକୁକୁସନ ଧୋଇବା ପାଇଁ ବି ଆମେ ଆମେ ପାଣିକୁ ଆମେ ବାସନକୁୁସନ ଧୋଇବା ପାଇଁ ବି ଆମେ ପାଣିକୁ ଧୋଇଦେଉ ଆଉ